ହଁ ମୁଁ ଅତ୍ୟଧିକ ପାଣି ପାଗରେ ବି ସୁଟିଙ୍ଗ୍ କରିବାକୁ ଚେଷ୍ଟା କରିଛି କାହିଁକିନା ପାଣିପାଗର ଫଟୋ ପାଣି ପାଗରେ ଫଟୋ ମାନେ ସୁଟିଙ୍ଗ କରିବାଟା ସେ ଗୋଟେ ମଜା ସେ ଗୋଟେ ଅଲଗା ପ୍ରକାର ମଜା ପାଣିପାଗରେ ବି ଫଟୋର ମାନେ ପାଣିପାଗ ମାନେ ପାଣିପାଗ ବେଳେ ବି ଗୋଟେ ଫଟୋ ଉଠାଇବାର ଗୋଟେ ମୁଡ଼୍ ବି ବହୁତ ଭଲଥାଏ ଏମିତି ପାଣି ଯେଉଁ ସେଇ ଫଟୋଟା ପୁରା ପାଣି ମାନେ ପୁରା ମୁଡ଼୍ ଭଲଥାଏ ଯାଗା ଭଲ ତ ଭିୟୁ ଭଲ ଥାଏ ତାର ପରିବେଶ ବହୁତ ଭଲ ଥାଏ ବର୍ଷାରେ ଯେଉଁ ବର୍ଷା ଯେଉଁ ହଉଥାଏ ବୁନ୍ଦୁ ବୁନ୍ଦୁ ପଡ଼ିଯାଇ ଥାଏ ସେ ଗୋଟେ ବହୁତ ପ୍ରକାର ଭଲ ଦେଖାଯାଏ

ମୁଡ଼୍କୁ ନେଇ କି ଭଲ ଫଟୋ ଫଟୋ ଉଠେ ଅତ୍ୟଧିକ ବର୍ଷା ବେଳେ ବି ଫଟୋ ଉଠେଇବାର ମଜା ସେ ଗୋଟେ ଅଲଗା ପ୍ରକାର ସେ ଗୋଟେ ଫଟୋ ପାଣି ପାଗରେ ସୁଟିଙ୍ଗ କରନ୍ତି ଏମିତି ବହୁତ ଲୋକ ବି ଏମିତି ପାଣି ପାଗରେ ଫଟୋ ଫଟୋ ଉଠାଇବାକୁ ବହୁତ ଭଲ ପାଆନ୍ତି ଫଟୋର ଗୁରୁତ୍ୱ ତ ବହୁତ ଅଧିକା ଏଇ ସମୟରେ ଯେହେତୁ ଗୋଟେ ପାଣି ପାଗର ସେ ଗୋଟେ ଅଲଗା ପ୍ରକାର ମାନେ ଅଲଗା ପ୍ରକାର ଫଟୋ ଗୋଟେ ଭଲ ଫଟୋ ଆସିବ ଯେତେବେଳେ ଫଛପଟର ବ୍ୟାକ୍ଗ୍ରାଉଣ୍ଡଟା ବହୁତ ଭଲ ଥିବ ପାଣି ପାଗର ଯେଉଁ ଧୂଆଁ ଧୂଆଁ ଦେଖାଯାଇଥିବ ପାଣିପାଗ ବେଳେ ପୁରା ସରିଗଲା ମାନେ ପାଣିପାଗ ସରିଗଲା ପରେ ବହୁତ ଧୂଆଁ ଧୂଆଁ ଦେଖା ଯାଉଥିବ ଓ କୁହୁଡ଼ି ପଡ଼ିଲା ଭଳି ଲାଗୁଥିବ ପାଣି ପାଗର ଯେଉଁ ପାଣି ବୁନ୍ଦି ପଡ଼ିଯାଇ ଥିବ ବୁନ୍ଦି ବୁନ୍ଦି ଯେଉଁ ପଡ଼ୁଥିବ ବହୁତ ହିଁ ଭଲ ଦେଖାଯାଏ ଥାଏ ସେହି ସମୟରେ ଫଟୋ ଉଠାଇବାର ମୁଡ଼୍ ତ କହିଲେ ନ ସରେ ବହୁତ ହିଁ ଭଲ ମୁଡ଼୍ ଥାଏ